ହେଲୋ ନମସ୍କାର ଆଳୁ କେ ଜି ଏବେ ନବେ ଟଙ୍କା ଅଛି ଆରେ ଏବେ ରେଟ୍ ବଢ଼ିଯାଇଛି ତୁମେ କ'ଣ ଜାଣିନ କି ଆମେ ସବୁ ଆଳୁ ବାହାରୁ ଯୋଉ ଆଳୁ ଆସୁଛି ବହୁତ ରେଟ୍ ପଡ଼ୁଛି କେ ଜି ପ୍ରତି କିଲେ ଯଦି ନବେ ଟଙ୍କାରେ ଆଳୁ ଆମେ ବିକ୍ରି କଲୁ ଆମେ ଟଙ୍କା ଦଶଟା ପାଇବୁ ସେ ଭିତରେ କେତେ କମ୍ କରିହେବ ନା ଲୋ ମା ହୋଇପାରିବନି କାରଣ ଦଶଟା ଟଙ୍କା ଆମର ଭଡ଼ା ଖାଇଯାଉଛି ତେଲ ରେଟ୍ ମଧ୍ୟ ବଢ଼ିଛି ହଁ ଯେ ଏତେ ଗୁଡ଼ାଏ ରେଟ୍ କମେଇ ହେବନି ଆଉ ତୁମେ ପାଞ୍ଚ କୁଇଣ୍ଟାଲ୍ ନେଲେ ମଧ୍ୟ ରେଟ୍ ଆଉ କମିବନି ରେଟ୍ ଆମକୁ ବହୁତ ତେଲ ରେଟ୍ ଗାଡ଼ି ରେଟ୍ ଭଡ଼ା ସବୁ ମିଶି କିଣା ହେଲାବେଳକୁ ଏତେ କମ କରିହେବନି ହଁ ମୁଁ ବୁଝୁଛି ତୁମ କଥା ହେଲେ କ'ଣ କରିବା ମା ଏବେ ତ ଯୋଉ ମୋଦୀ ସରକାର ଭୋଟ ପାଇଛି ସୁଭଦ୍ରା ଯୋଜନା ପରେ ପରେ ରେଟ୍ ବହୁତ ତେଲ ରେଟ୍ ପନିପରିବା ରେଟ୍ ସବୁ ରେଟ୍ ବଢ଼ିଯାଇଛି ଆମକୁ ମଧ୍ୟ ତ ସେଇ ଆମେ ବ୍ୟବସାୟ କରୁଛୁ କୋଉଠି ପାଞ୍ଚ ଦଶ ନ ପାଇଲେ ଆଉ ସେଗୁଡ଼ା ଦେଇ ହେଉଛି କି ଆମେ ପେଟ ପୋଷିବୁ କେମତି ଟମାଟୋ କିଲୋ ଷାଠିଏ ଟଙ୍କା ପଡ଼ିବ ବାଇଗଣ କେ ଜି ଏବେ ଚାଳିଶ ଟଙ୍କା ହୋଇଗଲାଣି ନା ନା ନା ହୋଇପାରିବନି ତୁମେ ଟଙ୍କେ ଦୁଇ ଟଙ୍କା ସିନା କମ୍ କଲେ ହୁଅନ୍ତା ତୁମେ ପାଞ୍ଚ ଦଶ କାଟିଦେବ ହେଲେ ତାହେଲେ ମୁଁ କ'ଣ ପାଇବି